ଆଚ୍ଛା ଇଏ ସନାତନ ବାବୁ କହୁଥିଲେ ଯେଉଁ ପ୍ଲମ୍ବର କାମ କରନ୍ତି ପାଣି ପାଇପ୍ କାମ କାମ ଆପଣ ଆସିକି ଆଗରୁ ଆମର କରିଥିଲେ ବୁଝିପାରିଲେ ସେ ଶୀତଦିନେ ସେ ପାଇପ୍ କାମ ସବୁ କରିଥିଲେ ଯେ ଏବେ ଯେଉଁ ବର୍ଷାଦିନ ଚାଲିଛି ସେ ଯେଉଁ ଉପରେ ଯେଉଁ କାମ କରିଥିଲେ ମନେ ଅଛି ମୁଁ ମନୋଜ ଜେନ କହୁଥିଲି ସେ ଭଦ୍ରକ ଛକରୁ ହଁ ସେ ଯେଉଁ ପାଇପ୍ କାମ କରିଥିଲ ଉପରେ ସେ କ'ଣ ହେଇଛି କହିଲେ ବର୍ଷାଦିନ ହେଲା ପରେ ସେ ଆସ୍ତେ ଆସ୍ତେ ଯେଉଁ ପାଇପ୍ରେ ଯେଉଁ ସକେଟ୍ ସବୁ ଲଗାଇଥିଲେ ଅଠା ସେ ଆସ୍ତେ ଆସ୍ତେ ସେ କ'ଣ ହେଲା ସେ ଛାଡ଼ିଯାଉଛି ବୁଝିପାରୁଛନ୍ତି ନା ଛାଡ଼ିଗଲା ପରେ ତା'ର ଯେଉଁ ପାଣି ଯେଉଁ ଲିକେଜ୍ ହେଉଛି ଲିକେଜ୍ ହେଲା ପରେ ସେ ଛାତ ସାରା ହେଉଛି ଆଉ କିଚେନ୍ରେ ମଧ୍ୟ ପାଣିଟା ଗଳୁଛି ହେଲା ତେଣୁ ଆପଣ ଟିକିଏ ଆଉ ଥରେ ଆସି ତାକୁ ଟିକିଏ ଚେକ୍ କରିବେ ଚେକ୍ କରିକି କ'ଣ ଲଗାଇବେ ଟିକିଏ ଦେଖିବାକୁ ପଡ଼ିବ ହଁ ଦେଖିବେ ଛାତ ଉପରେ ଚାରିପଟ ଯାକ ବୁଲାଇଥିଲେ ଯେ ପ୍ରାୟ କର୍ଣ୍ଣର ପ୍ଲେସ୍ ଗୁଡ଼ା ଯେ ଚାରି କର୍ଣ୍ଣର ପ୍ଲେସ୍ ଗୁଡ଼ା ଆପଣଙ୍କର ସେ ଯେଉଁ ସକେଟ୍ ଜାଗାରୁ ପାଣି ଲିକେଜ୍ ହେଉଛି ନା ଫାଟିଲା ଫାଟିଲା ଭଳି ସେଇଟା ଜଣାପଡ଼ୁନି ମୋତେ ଲାଗୁଛି ସେଇଟା ଲୁଜ୍ ହେଇଯାଇଛି ଆଚ୍ଛା ଆଚ୍ଛା ଆଉ ଟିକିଏ ଆସିକି ଆଜି କିମ୍ବା କାଲି ନହେଲେ ରବିବାର ଦିନ ଆସିକି ଟିକିଏ ଦେଖିଯିବେ ଆଉ କ'ଣ କ'ଣ କାମ ପୁଣି କରିବାକୁ ପଡ଼ିବ ଆଉ ଟିକିଏ ସାମ୍ନାରେ କି ପାଇପ୍ ଲାଗିବ କି ସକେଟ୍ ଲାଗିବ କି ଅଠା ଛାଡ଼ି ଯାଇଥିବ ଏଗୁଡ଼ା ଟିକିଏ ଚେକ୍ କରିକି କ'ଣ କ'ଣ ଲାଗିବ ମୋତେ ଟିକିଏ କହିଦେଲେ ଲିଷ୍ଟଟା ମୁଁ ସେଇ ଅନୁସାରେ ଜିନିଷଗୁଡ଼ା ନେଇ ଆସିବି ନହେଲେ ଆପଣ ନେଇ ଆସିବେ ଆଉ ଆଚ୍ଛା ଆଚ୍ଛା ହଁ ଠିକ୍ ଅଛି ଗୁରୁବାରଦିନ ସକାଳୁ ଆସନ୍ତୁ ତା'ହେଲେ ହଁ ହଁ ମୁଁ ଅଛି ସେଦିନ ଶୁଣନ୍ତୁ ଆପଣ ଗୋଟେ କାମ କରୁନାହାଁନ୍ତି ଆପଣ ଆଗେ ଦେଖିଯିବେ ଯାହା ଯାହା ଲାଗିବ ଟିକିଏ ଲିଷ୍ଟ କରିକି ନେଇ ଆସିବେ ଜାଣିଥିବେ ଯାହା ଯାହା ଜିନିଷ ଆସିବ ନେଇ ଆସିବେ ଆଉ ଯାହା ପଇସା ଦରକାର ହେବ ମୁଁ ଆପଣଙ୍କୁ ଆସିଲେ ଦେଇ ଦେବି

ତିନି ଜାଗାରେ ତିନି ଜାଗାରେ ଛାଡ଼ିଛି ତିନିଟା କର୍ଣ୍ଣରରେ ଛାଡ଼ିଛି ଆଉ ଅଠା ପଠା ଯାହା ଲାଗିବ ନେଇ ଆସିବେ ଆଉ କ'ଣ ମୋତେ ଟିକିଏ ଫୋନ ପେ ନମ୍ବରଟା ଦେଇ ଦେଇଥିବେ ଏଇଟା ଯଦି ଫୋନ ପେ ନମ୍ବର ହେଇଥିବ ମୁଁ ପଠାଇ ଦେବି ପୁଅକୁ କହିଦେମି ପଠାଇ ଦେବ ଆଉ କ'ଣ ଠିକ୍ ଅଛି ରଖ